ହଁ ଧନ୍ୟବାଦ ଭାଇ ଠିକ୍ ସମୟରେ ମୋତେ ଆଣି ପହଞ୍ଚାଇଦେଲ ହଁ ତୁମର କେତେ ଟଙ୍କା ହେଲା ଭାଇ ଦେଢ଼ଶହ ଟଙ୍କା ହଉ ଠିକ୍ ଅଛି ତୁମ ପାଖରେ ଖୁଚୁରା ଅଛି ହେଉ ଠିକ୍ ଅଛି ନିଅ ହେଉ ଯାହାବି ହେଉ ଧନ୍ୟବାଦ ଭାଇ ଠିକ୍ ସମୟରେ ଆଣି ପହଞ୍ଚାଇ ଦେଲ ହେଉ ଆଉ କେବେ ଦେଖା ହେବା ହେଉ ଯାଉଛି ଭାଇ